ହଁ ମୁଁ ଅସୀମ ରାଜ ଫଟୋ ଷ୍ଟୁଡ଼ିଓ ପାଖକୁ କଲ୍ କରିଛି ଆଜ୍ଞା ଆମର ଗୋଟେ ପ୍ରି ୱେଡ଼ିଙ୍ଗ କରିବାର ଥିଲା ଆପଣ ଆସିପାରିବେ ଆମେ କହୁଛୁ କଟକ ଜିଲ୍ଲାରୁ କହୁଛୁ ଆମର ଗୋଟେ ପ୍ରି ୱେଡ଼ିଙ୍ଗ ଥିଲା ଆମର ଫଟୋ ସୁଟ୍ ପାଇଁ ଦରକାର ଥିଲା ଫଟୋଗ୍ରାଫର୍ ଆପଣ ଆସିପାରିବେ ଆଉ ଆଉ ଆପଣଙ୍କୁ କେଉଁ କେଉଁ ଜାଗା ନେଇପାରିବେ ଚିଲିକା ବିଚ୍ ପାଖକୁ ଆପଣ ଯାଇପାରିବେ ଗାଡ଼ି ଆମେ ଦେଇ ଦେବୁ ଆପଣ ଡ୍ରେସ୍ ଦେଇପାରିବେ

କେତେ ଟଙ୍କା ଏତେ ପଇସା ଆଉ ଟିକେ କମାଇ ହେବନି ଆଠ ତାରିଖରେ ଆଡ଼ଭାନ୍ସ କେତେ ପଇସା ଆପଣ କୋଟ୍ ପ୍ୟାଣ୍ଟ ବି ଦେଇପାରିବେ ଆଉ ଝିଅର ଲେହେଙ୍ଗା ଆଜ୍ଞା ହଁ ଯାଇପାରିବୁ ଆଉ ଝିଅର ଯେଉଁ ମେକ ଅପ୍ ସାମାନ ସବୁ

ଆଡ଼ଭାନ୍ସ କେତେ ନେବେ ଅନଲାଇନ୍ରେ ଆପଣ କ'ଣ ଗୁଗୁଲ୍ ପେ ନା ଫୋନ ପେ ନା ପେଟିଏମ୍ ଆଜ୍ଞା ଆପଣଙ୍କ ନାଁ ଆଜ୍ଞା ଆପଣ ଯଉଁ କଥା ହେଉଛନ୍ତି ସେଇ ନମ୍ବରରେ ଛାଡ଼ି ଦେଉଛି ଆଜ୍ଞା ମୁଁ ଆପଣଙ୍କୁ ପେମେଣ୍ଟଟା ପଠାଇ ସାରିଲା ପରେ କଲ୍ କରିବି ଆଜ୍ଞା ଆଜ୍ଞା ରହିଲି ଆଜ୍ଞା ନମସ୍କାର